ମୁଁ ଭାବୁଛି ସେମିତି କିଛି ନୁହେଁ ଜୀବନସାଥି ନିଜ ନିଜ ଚଏସ୍ ଅନୁସାରେ ଜୀବନସାଥି ମିଳୁଛି ସମସ୍ତଙ୍କୁ ହଁ ସରକାର ସହରର ଚାକଚକ୍ୟରେ ଯଦି କୌଣସି ଗାଉଁଲି ଲୋକ ଯାଇକି କିଛି ଭୁଲ୍ ଭାଲ୍ କରିିବସେ ତା'ହେଲେ ଜୀବନସାଥିୀ ହଇରାଣ ହେବ ଅଲଗା କଥା ନହେଲେ ନାଇଁ ସେମିତି କିଛି ଅସୁବିଧା ନାହିଁ ମୁଁ ଭାବୁଛି